ଆଗକାଲ ପିଢ଼ିରେ ଯେଉଁ ବାପା ମାଆ ଯେଉଁ ଶିକ୍ଷା ଦେଇଛନ୍ତି ତାହାକୁ ଆମେ ଅନୁକରଣ କରି ଆସୁଛେ କିନ୍ତୁ ଏବେ ମଧ୍ୟମ ପିଢ଼ି ହେଲୁ ଆମେ ଆମର ଅନୁକରଣ କରି ଯେ ଆମ ପୁଅ ଝିଅ ଯଦି ଚଲିବେନି ଯଦି ଆଜିକାଲି ସଂସ୍କୃତି ବା ଆଜିକାଲି ଶିକ୍ଷାର ଅଭାବ ଯୋଗୁଁ ଯଦି ପିଲାମାନେ ପାଠପଢ଼ା ହୋଇକରି ଯଦି ଶିକ୍ଷା ବା ଆମର ଯେଉଁ ଯାହା କିଛି ଆମେ କହୁଛେ ସେ ସବୁକୁ ଯଦି ଅନୁକରଣ କରିବେନି ତାହାହେଲେ ପିଢ଼ିଟା ସନ୍ତୁଲିତ ହୋଇରହିବନି ସେମାନେ ଅପାଠୁଆ ହେବେ କି ମୂର୍ଖ ହୋଇଯିବେ ତାହାହେଲେ ଅଶିକ୍ଷିତ ହୋଇ ସେମାନଙ୍କର ଆଚାର ବ୍ୟବହାର ବା ତା'ର ପରିବର୍ତ୍ତନ ମଧ୍ୟ ହେବ ଯାହାଫଲରେ କି ସେ ପିଢ଼ିଟା ସମ୍ପୂର୍ଣ ବୋଲେ ଅପାଠୁଆ ମୂର୍ଖ ହୋଇ ଅଶିକ୍ଷିତ ହୋଇ ସେମାନେ ଭଲ ଗତି କରିପାରିବେ ନାହିଁ ଯାହାଫଳରେ ଶିକ୍ଷାର ଅଭାବ ଯୋଗୁଁ ସେମାନେ ଭଲ ଭାବରେ ରହିପାରିବେନାହିଁ ଏହା କହି କହିବାର ଉଦ୍ଦେଶ୍ୟ ହେଉଛି ଯେ ବାପା ମାଆଙ୍କୁ ନେଇକରି ହିଁ ଶିକ୍ଷାର ବା ତାକୁ ନେଇକରି ହିଁ ଅନୁକରଣ କରାଯାଇଥାଏ